ହଁ ଆଉ ହଁ ପରା ଏମିତି କାମରେ ତ ବ୍ୟସ୍ତ ରହୁଥିଲି ଆଉ ଆଉ ଖବର କେମିତି କହ ହଁ

ହୁଁ କାମ ତ ଭଲ ଚାଲିଛି ଆଉ ଆଉ ତମର କେମିତି ହେଉଛି ଆଚ୍ଛା ଆ ମୋର ବି ସେମିତି ଆଉ ସେମିତି ଲାଗିବ ଆଉ ଚାରି ପାଞ୍ଚ ଦିନ ବୋଧେ ଆଉ ଆଉ ଇଲେକ୍ସନ୍ ପାଇଁ ତ ବହୁତ ପ୍ରଚାର ତ ବହୁତ ଚାଲିଛି ଆଉ ଆମର ତ ଏପଟେ ବସ୍ ଫସ୍ ଲକ୍ଷ୍ମୀ ବସ୍ ଗଡ଼ୁଛି ଆଉ ଆମର ଇଲେକ୍ସନ୍ ପାଇଁ ତ ପ୍ରତି ଗାଁ ଗାଁ ଏବେ ତ ଫିଷ୍ଟ୍ କରାହେଉଛି ଆଉ ଆଁ ମୋର ତ ଭାଇ ବି ଜେ ଡ଼ି ପାର୍ଟି ବି ଜେ ଡ଼ି ଯାହା ଯେମତି ଗାଁ ଗାଁ ବୁଲି ବୁଲି ଖାଲି ଫିଷ୍ଟ୍ ଦେଉଛି ଆଉ ସେଇଟା ସେଇଟା ତ ଜଣାଶୁଣା କଥା ଆଉ ସେମିତି ତ ସେମିତି ହୋଇକି ରହିବ ହଁ ସେଇଟା କି ହଁ ସେଇଟା ସେମତି ହୁଁ ଏବେ ଯାହା ଖାଲି ସେଇଟା ଇଲେକ୍ସନ୍ ପାଇଁ ସେମିତି ହେଉଛି ଆଉ ଇଲେକ୍ସନ୍ ଆସିଲେ ତ ସେମତି ଖର୍ଚ୍ଚ ତ କରିବେ ଆଉ ହୁଁ ପରା ଆଉ କାହାକୁ ଭୋଟ୍ ଦେବେ ବୋଲି ଭାବୁଛନ୍ତି ଏଥର ହୁଁ ହୁଁ ଆଉ ସେପଟେ ପଇସା ପତ୍ର ବାଣ୍ଟା ବାଣ୍ଟି କରୁଛନ୍ତି କି ନାହିଁ ହୁଁ ଏଇ ପରା ଆମ ପଞ୍ଚାୟତ ଅଫିସ୍ରେ ପଇସା ଫଇସା ମିଳୁଛି ନାଁ କଣ ହଜାରେ ଟଙ୍କା ଆଉ ବେଗ୍ ଫେଗ୍ ଦିଆହଉଛି ନାଁ କ'ଣ ହଁ ପରା ଆମ ଏପଟେ ମିଳି ସାରିଲାଣି ହଁ ସେପଟେ ବି ତୁମ ଆଡ଼େ ବି ମିଳିଯିବ ଆଉ ଆଚ୍ଛା ହଁ ସେଇଗୁଡ଼ା କିଛି ନାହିଁ ମ ଇଲେକ୍ସନ୍ ପାଇଁ ହିଁ ଏମିତି ହେଉଛି ଇଲେକ୍ସନ୍ ପାଇଁ ଦେଉଛନ୍ତି ଏବେ ଖାଲି ସରକାରଙ୍କର ତ ସେଇଟା ହିଁ ଗୋଟିଏ ଧନ୍ଦା ଆଉ ହୁଁ ସେଇଟା ତ ଆମେ ବି ଜାଣିଛେ ଆଉ ଆଉ ଇଲେକ୍ସନ୍ ସରିଗଲେ କିଛି ବସ୍ ବି ଗୋଟିଏ ବି ଦେଖିବ ଦେଖା ଦେଖିବାକୁ ମିଳିବନି କି ଆଉ କେହି ପଇସା ପତ୍ର ବି ଦେବେନି ଫିଷ୍ଟି ମିଷ୍ଟି ବି କେହି ଦେବେନି ହୁଁ ସେଇଟା ହିଁ ଏବେ ମିଳୁଛି ଟିକେ ଫାଇଦା ଫାଇଦା ଉଠାଇ ଦେବା କଥା ଆଉ ହୁଁ ଚାଲିଛି ତ ଆଉ ହୁଁ ହୁଁ ହଉ ଆଚ୍ଛା ଆଉ ଆଉ କ'ଣ ଖବର କେମିତି କୁହ ହୁଁ ଆଉ ସେଗୁଡ଼ା ବି ମିଳିବ ମିଳିବ ମିଳିବନି କ'ଣ ପାଇଁ ସବୁଆଡ଼େ ତ ମିଳୁଚି ଗୋଟିଏ ସେଡ଼େ ମାନେ କ'ଣ ଗୋଟେ ଗୋଟେ ଜାଗାରେ ମିଳି ସାରିଲାଣି କିଛି କିଛି ବାକି ଅଛି ସେଗୁଡ଼ା ବି ମିଳିଯିବ ହେଉ ଠିକ୍ ଅଛି ହେଲା ଏବେ ଟିକେ ମୁଁ କାମ ଯିବା ପାଇଁ ଟାଇମ୍ ହୋଇଗଲାଣି ଏବେ ଯିବା ଆଉ ହଉ ହଉ